ମୁଁ କିଣିଥିବା ଫ୍ୟାନ୍ଟି ଭଲ ପବନ ଦେଉଛି ତାହାର ରଙ୍ଗ ମଧ୍ୟ ଖୁବ୍ ସୁନ୍ଦର ଏହା ଏକ ଭଲ କମ୍ପାନୀର ଫ୍ୟାନ୍ ମଧ୍ୟ ଅଟେ ସବୁ ଦେଖିବାପରେ ମୋତେ ଏହାର ସିଷ୍ଟମ ମଧ୍ୟ ବହୁତ ପ୍ରଭାବିତ କରିଛି ମୋତେ ଫ୍ୟାନ୍ଟି ବହୁତ ଭଲ ଲାଗିଲା